ଆ ଜିନ୍ସ୍ ପ୍ୟାଣ୍ଟ୍ ତ ବହୁତ ପ୍ରକାରର ଅଛି ମୁଁ ପ୍ରଥମେ ଫାଷ୍ଟ ଜିନ୍ସ୍ ପ୍ୟାଣ୍ଟ୍ କିଣିଥିଲି ନନ୍ ବ୍ରାଣ୍ଡ୍ର ତା'ପରେ ମଝିରେ ଯେତେବେଳେ ବଡ଼ ହେଲି ମୋତେ ଗୋଟେ ବ୍ରାଣ୍ଡ୍ ବିଷୟରେ ଜାଣିବାକୁ ପାଇଲି ସେତେବେଳେ ସ୍ପାର୍କି ମିଳିଲା ଟ୍ରିଗର୍ ପ୍ୟାଣ୍ଟ୍ କିଣିଲି ଯେଉଁଠି ବାରଶହ କି ପନ୍ଦରଶହ ଟଙ୍କାରେ ମିଳୁଥିଲା ତାକୁ ବହୁତ ଦିନ ବ୍ୟବହାର କରିବା ପରେ ତା'ର କପଡ଼ାଟା ବହୁତ ଭଲ ଲାଗିଲା ପିନ୍ଧିବାକୁ ବି ବହୁତ ସ୍ମୁଥ୍ ଲାଗୁଥିଲା ତା'ର ବହୁତ୍ ଜଲ୍ଦି ବି ସେ ନଷ୍ଟ ହେଉନଥିଲା ତାକୁ କିଛିଦିନ ବ୍ୟବହାର କରିଲା ପରେ ତା'ର ମୂଲ୍ୟଟା ଜଣାପଡ଼ିଲା ଯେଉଁଟାକି ସବୁଦିନେ ସେ ପିନ୍ଧିବାକୁ ଇଚ୍ଛା ହେଲା ମୋତେ ଜିନ୍ସର ବ୍ଲୁଟା ଭଲ୍ ଲାଗେ ଏ ଯେଉଁ କ'ଣ ନୀଳ କଲର୍ଟା ସେଇଟା ବାହାରୁ ବି ବହୁତ ଭଲ ଦେଖାଯାଏ ଲାଇଟ ଇଫେକ୍ଟ ପଡ଼ିଲେ ଆହୁରି ଭଲ ଦେଖାଯାଏ ତା'ପରେ ଜିନ୍ସ ସ୍ପାର୍କି ବି ଭଲ ଅଛି କିନ୍ତୁ ଟ୍ରିଗର୍ଟା ତାଠୁ ବହୁତ ବେଟର୍ ମୋତେ ମୁଁ ଟ୍ରିଗର୍କୁ ବହୁତ ବହୁତ ଭଲପାଏ ଆଉ